ପୁରୁଣା ମୋବାଇଲ୍ ଓ ସ୍ମାର୍ଟଫୋନ୍ ତା'ର ପାର୍ଥକ୍ୟ ହେଉଛି ପୁରୁଣା ମୋବାଇଲ୍ରେ କିଛି ଇଣ୍ଟର୍ନେଟ୍ କିଛି କିପ୍ୟାଡ଼୍ ଫୋନ୍ ଯୋଉଟା ଖାଲି ଫୋନ୍ ଫୋନ୍ କରିଲେ ସେପଟରେ ଖାଲି ଫୋନ୍ ଉଠାନ୍ତି ହ୍ୟାଲୋ ବୋଲନ୍ତି କଥାଲାଗନ୍ତି ଆଉ ଏମିତି କିଛି ଟେକ୍ନିକାଲ୍ କିଛି ଥାଏ ନି ଯେମିତିକି ନେଟ୍ ଯେମିତିକି ଗୁଗୁଲ୍ ପ୍ଲେ ଷ୍ଟୋର୍ ଏଇଟା ମାନେ ଏବଂ ଯେତେ ସ୍ମାର୍ଟ ହେଇ ଯେତେ ଉପରକୁ ଉପରକୁ ଉନ୍ନତି ବଢ଼ୁଛି ଆଗକୁ ଆ ଆ ପୁରୁଣା ମୋବାଇଲ୍ ସେତେ କିଛି ହେଇ ହେଇପାରେନା ଖାଲି ଫୋନ୍ ଯାଏ ଖାଲି ଫୋନ୍ ଆସେ ସେଇଟା ଖାଲି ଆଉ ସ୍ମାର୍ଟଫୋନ୍ ରେ ହେଉଛି ଏବେ ଯେନ ଯାଣା ଘଟୁଛି କେଉଁ କେଉଁ ଜାଗାରେ ପ୍ରୋବ୍ଲେମ୍ ହେଉଛି କେଉଁ ଜାଗାରେ ସୁବିଧା ଅସୁବିଧା ହେଉଛି ନ ହେଉଛି ସେଇଟା ଇ ସ୍ମାର୍ଟଫୋନ୍ ରେ ଏବେ ଘରେ ଥାଇକି ବି ସେଇଟା ଆମେ ସ୍ମାର୍ଟ ଫୋନ୍ରେ ଆମେ ଜାଣିପାରୁଛୁ ସେନ୍କେ ନଗଲେ ବି ଘରେ ଥାଇକି ସ୍ମାର୍ଟଫୋନ୍ରେ ଆମେ ସବୁକିଛି ବ୍ୟାଙ୍କ୍ ବି ବ୍ୟାଙ୍କ୍ କେ ବି ଆମେ ଯୋଉ ଯାଉଥିଲୁ ଏହାନି ବ୍ୟାଙ୍କ୍ ବି ଯିବାକୁ ପଡ଼େନା ଫୋନ୍ ପେ ଏହାନି ଚଲା ଫୋନ୍ ପେ ବି ଆସିଲାଣି ତ ଫୋନ୍ ପେ ରେ ଆମର ସବୁ ବ୍ୟାଙ୍କ୍ କାମ ବି ହେଇଯାଉଛି କିନ୍ତୁ ଦୋକାନୀ ଗୋଟେରେ ଯଦି କଲା ସେଇଟାରେ କ୍ୟାସ୍ ଯଦି ବି ନଥିଲେ ଫୋନ୍ରେ ଫୋନ୍ ପେ କରିନେଲେ ଗୁଗୁଲ୍ ପେ କରିନେଲେ ସେଇଟା ଆମ ହେଇଯାଉଛି ତ ୟାନି ସ୍ମାର୍ଟଫୋନ୍ ଏତେ ଆମର ଟେକ୍ନିକାଲ୍ କରିଲାଣି ଯେ ଆଉ ଦିନକୁ ଦିନ ବହୁତ ଉନ୍ନତି କରିତେ ଯାଉଛି ସ୍ମାର୍ଟଫୋନ୍ ଏବେ ଆସିଲାକି ବହୁତ ସୁବିଧା ସୁଯୋଗ ହେଇଗଲା ହଁ ନେଟ୍ୱାର୍କ ନେଟ୍ୱାର୍କ ବି ବହୁତ ବହୁତ ଜଲ୍ଦି କାମ କରୁଛି ଏବେ ତ ଫାଇଭ୍ ଜି ଆସିଲାଣି ଫାଇଭ୍ ଜି ତ ନେଟ୍ୱାର୍କ ବହୁତ ବହୁତ ସ୍ପିଡ଼୍ କାମ କରୁଛି ଆଉ ସିମ୍ର ତ ସିମ୍ ଜିଓ ଜିଓ ଆଉ ଏୟାରଟେଲ୍ ଦୁଇଟା ଆମ ଏଇଠାରେ ଜିଓ ସିମ୍ ଆଉ ଏୟାରଟେଲ୍ ସିମ୍ ବହୁତ ବହୁତ ନେଟ୍ୱାର୍କ ଆସେ ବି ଆଉ ସବୁଠୁ ଭଲ ହୁଏ ବି ହଁ ମୋର ତ ଜିଓ ସିମ୍ ଜିଓ ସିମ୍ରେ ମୁଁ ପକାଏ ଦୁଇଶହ ଚାଲିଶ ମୋର ମାସକ ସିମ୍ରେ ଖର୍ଚ୍ଚ ହେଇଯାଏ ଦୁଇଶହ ଚାଲିଶ